ହଁ ମୋତେ ଆଙ୍କିବାକୁ ବହୁତ ଭଲଲାଗେ ଏବଂ ମୋ ଆଙ୍କିବା ଆଗରୁ ମୋତେ ଯେଉଁ ଜିନିଷ ପସନ୍ଦ ହୋଇଥାଏ ଯେପରିକି ମୋତେ ଗ୍ରାମ୍ୟ ଜୀବ ଗ୍ରାମ୍ୟ ଜୀବନରେ ଯେଉଁ ଲୋକମାନେ ବସବାସ କରିଥାନ୍ତି ସେମାନଙ୍କ ଜୀବନ ଶୈଳୀକୁ କେମିତି ଭାବରେ ଉପସ୍ଥାପନା କରାଯିବ ଚିତ୍ର ମାଧ୍ୟମରେ ମୋତେ ସେ ସବୁ ଜିନିଷ ମୋତେ ବହୁତ ଭଲ ଲାଗିଥାଏ ଏବଂ ମୁଁ ବହୁତ ପ୍ରତିଯୋଗିତାରେ ମଧ୍ୟ ଯୋଗଦାନ ଦେଇଛି ଏବଂ ପ୍ରଥମ ପୁରସ୍କାର ମଧ୍ୟ ପାଇଛି ସେଇ ଚିତ୍ର ମଧ୍ୟରେ ମୋତେ ବିଭିନ୍ନ ପ୍ରକାର ଗ୍ରାମ୍ୟ ଲୋକମାନଙ୍କୁ ସେ କିପରି ଭାବରେ ବସବାସ କରୁଛନ୍ତି ବିଭିନ୍ନ ପ୍ରକାର ବୃକ୍ଷ ଗଛ ଫୁଲ ଫଳ ପଶୁ ପକ୍ଷୀ ଇତ୍ୟାଦି କୁ ଦର୍ଶେଇବାକୁ ବହୁତ ପସନ୍ଦ ଲାଗେ ଏବଂ ମୁଁ ଏଇଭଳି ଚିତ୍ର ବହୁତ ବହୁତ ସ୍ଥାନରେ କରିଛି ଏବଂ ବିଭିନ୍ନ ପ୍ରତିଯୋଗରେ ପ୍ରତିଯୋଗିତାରେ ମଧ୍ୟ କରିଛି ଯାହାଫଳରେ କି ମୁଁ ପ୍ରଥମ ପ୍ରଥମ ପ୍ରାଇଜ୍ ମଧ୍ୟ ପାଇଛି ସେଥିପାଇଁ ମୁଁ ବହୁତ ଖୁସି ଲୋକମାନେ କିପରି ଭାବରେ ଗ୍ରାମରେ ଜୀବନଯାପନ କରୁଛନ୍ତି ଗ୍ରାମ ମଝିରେ କିପରି ଭାବରେ ନଈ ନଈ ପୋଖରୀ ଇତ୍ୟାଦି ବୋହୁଛି ଏବଂ ବିଭିନ୍ନ ପ୍ରକାର ପଶୁପକ୍ଷୀ ଯେପରିକି ଆମର ଗୋରୁ ଛେଳି କୁକୁଡ଼ା ଇତ୍ୟାଦି ଗ୍ରାମରେ କିଭଳି ଭାବରେ ଚରୁଛନ୍ତି ସେମାନଙ୍କୁ ଚିତ୍ରରେ ଦର୍ଶାଇବା ଏବଂ ନଳକୂପ କୂପ ଇତ୍ୟାଦିକୁ ଇତ୍ୟାଦିକୁ କିଭଳି ଭାବରେ ଲୋକ ବ୍ୟବହାର କରୁଛନ୍ତି ଏବଂ ଗ୍ରାମର ପୋଖରୀକୁ ମଧ୍ୟ ଲୋକ କିଭଳି ଭାବେ ବ୍ୟବହାର କରୁଛନ୍ତି ତାହା ମଧ୍ୟ ମୋତେ ଦର୍ଶେଇବାକୁ ବହୁତ ଭଲଲାଗେ ଏସବୁ ଜିନିଷ କରିକି ମୁଁ ବହୁତ ଖୁସି ହେଇଥାଏ ଏକ ନିର୍ଦ୍ଧିଷ୍ଟ ବିଷୟ ବସ୍ତୁକୁ ନେଇ ମୁଁ ଚିତ୍ର ଆଙ୍କିଥାଏ ଯାହାକି ମତେ ବହୁତ ଖୁସି ପ୍ରଦାନ କରିଥାଏ ଏବଂ ମୁଁ ବହୁତ୍ ଖୁସି ହେଇଥାଏ